ଖେଳ ହେଉଛି ଲୋକ ମାନଙ୍କ ଗୋଟିଏ ଅଭ୍ୟାସ ବା ଜୀବନର ଲକ୍ଷ୍ୟ ଯେଉଁମାନେ କ୍ରିକେଟ ଖେଳୁଛନ୍ତି ସେ ତା'ଉପରେ ଅଧିକ ଫୋକସ୍ କରନ୍ତି ସେତେ ତେଣୁ କ୍ରିକେଟ ଯେଉଁମାନେ ଖେଳିଲେ ତାଙ୍କୁ ଡିଷ୍ଟ୍ରିକ୍ ଲେବଲ୍ ହେଉ ଷ୍ଟେଟ ଲେବଲ୍ ହେଉ ଖେଳିକରି ଉପରକୁ ଯାଆନ୍ତି ତେଣୁ କ୍ରିକେଟ ତାଙ୍କ ଜୀବନର ଗୋଟିଏ ଲକ୍ଷ୍ୟ ହୋଇଯାଏ ଯେ ମୁଁ ଏ କ୍ରିକେଟ ଖେଳୁଛି ମୁଁ ଗୋଟିଏ ଚାକିରୀ କରି କରିବି ଆଗକୁ ତେଣୁ ତାଙ୍କର ସକରାତ୍ମକ ପ୍ରଭାବ ପକାଇ ପାରେ ପକାଇ ପାରେ ତେଣୁ ସେ ଆଗକୁ ଯିବେ କେମିତି ଭଲ ଭାବରେ ଖେଳିବେ ତାଙ୍କ ଜୀବନର ଲକ୍ଷ୍ୟ ହୋଇଯାଇଥାଏ ତେଣୁ ସେ ଯେଉଁ ଉପର ହେଉ ତାଙ୍କ ଜୀବନର ଗୋଟିଏ ବଡ଼ ଲକ୍ଷ୍ୟ ଥାଏ ଯେ ମୁଁ ଗୋଟିଏ ଭଲ ଖେଳାଳି ହେବି ଏବଂ ସେହି ଖେଳ ତାଙ୍କୁ ଦିନେ ଜୀବନର ଗୋଟିଏ ଭଲ ମଣିଷ କରି ତୋଳି ତୋଳି ଥାଏ ତେଣୁ ଯେଉଁ ଖେଳ ହେଉ ବି ଭଲ ମନ ଦେଇ ଖେଳିଲେ ତ ଲୋକମାନେ ଆଗକୁ ଆଗକୁ ବଢ଼ିବେ